ଦଶରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟାର ନାମ ହେଲା ପାଞ୍ଚ ଶହ ଚାଳିଶ ସାତଶହ ପଚାଶ ଅଠର ଶହ ଦୁଇହଜାର ତିରିଶ ପାଞ୍ଚ ହଜାର କୋଡ଼ିଏ